ମୁଁ ଉଲ୍ ରେ କିଛି ବୁଣାବୁଣି କରେ ଉଲ୍ ରେ କଣ୍ଢେଇ ଆସନ ବନ୍ଦଲେସ ପ୍ରଜାପତି ବିଭିନ୍ନ ଜିନିଷ ଉଲ୍ ରେ ବୁଣେ କିନ୍ତୁ ସେଥିରେ ଜଗନ୍ନାଥରେ ମୁଁ ଫାଷ୍ଟ ହେଇଥିଲି କେମିତି ନା ମୁଁ ଉଲ୍ ରେ ଜଗନ୍ନାଥ ବୁଣେ ସମସ୍ତକୁ ପସନ୍ଦ ହେଲା ମୋର ଜଗନ୍ନାଥ ଉଲ୍ ବୁଣାଟା ମୁଁ ଯାହାଦ୍ୱାରାକି ଆମ ଗ୍ରାମରେ ମୁଁ ଗୋଟେ ପରୀକ୍ଷା ପ୍ରତିଯୋଗିତା ଚାଲିଥିଲା ସେଠିକି ମୁଁ ପ୍ରତିଯୋଗିତାରେ ଭାଗ ନେଇଥିଲି ମଧ୍ୟ ଜଗନ୍ନାଥର ଉଲ୍ ରେ ବୁଣିଥିଲି ଯାହାଦ୍ୱାରା ମୋର ମୁଁ ମାନେ ପୁରସ୍କ୍ରିତ ପାଇଥିଲି ପୁରସ୍କାର କାହିଁକିନା ଖୁସି ହେଇଥିଲେ ବହୁତ ଭଲ ହୋଇଛି ବୋଲିକି ଯାହାଦ୍ୱାରା ମୋର ଉଁ ସବୁ ସବୁ ପୁରା ଅଞ୍ଚଳରେ ମୋ ନାଆଁ ପ୍ରକଟିତ ହୋଇଥିଲା ଆମ ଘର ପରିବାର ବହୁତ ଖୁସି ଅନୁଭବ କରିଥିଲେ କାହିଁକିନା ଆମ ଝିଅ ଜଗନ୍ନାଥ ଉଲ୍ ରେ ବୁଣି ବହୁତ ଫାଷ୍ଟ ହେଇଛି ପ୍ରକଟିତ ହେବାଦ୍ୱାରା ଖୁସି ହେବାଦ୍ୱାରା ମୋତେ ସାବାସ କହି ଥିବାରୁ ମୁଁ ବହୁତ ଗର୍ବିତ ମନେ କଲି ଏହା ହେଉଛି ମୋର ପରିଚିତ ବଡ଼ ସଫଳତା